ଭାରତୀୟ ଚାକିରୀ ବଜାର ଆଗ ଅପେକ୍ଷା ଏବେ ବେଶ୍ ଉନ୍ନତି କଲାଣି ଆଗରୁ ଏତେଟା ଚାକିରୀ ଉପଲବ୍ଧ ହେଇପାରୁନଥିଲା କାରଣ ସରକାରୀ ଚାକିରିକୁ ଛାଡ଼ିଦେଲେ ବେସରକାରୀ ଚାକିରି ବହୁତ କମ ସଂଖ୍ୟାରେ ଥିଲା ଓ ଏତେଟା ବାଣିଜ୍ୟ ନଥିବାରୁ ଚାକିରିର ଉତ୍ପତ୍ତି ମଧ୍ୟ ହୋଇପାରୁନଥିଲା ଭାରତ ଏବେ ଧୀରେ ଧୀରେ ବିକଶିତ ହେବାରେ ଲାଗିଲାଣି ଏଠାରେ ବେପାର ଓ ବଣିଜ ମଧ୍ୟ ବଢ଼ିବାରେ ଲାଗିଲାଣି ଯାହା ଦ୍ଵାରାକି ଚାକିରୀର ମଧ୍ୟ ସୃଷ୍ଟି ହେଲାଣି ଏଠି ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକ ହେଲା ଲୋକମାନେ ନିଜକୁ ଉତ୍ତମ ଜ୍ଞାନକୌଶଳରେ ଗଢ଼ିପାରୁନାହାନ୍ତି ଯାହା ଦ୍ଵାରାକି କୌଣସି ବାଣିଜ୍ୟକୁ ଯେପରି ଜ୍ଞାନକୌଶଳ ଦରକାର ହୁଏ ସେମାନେ ସେହିଭଳି କୁଶଳୀ କର୍ମୀଟିଏ ଖୋଜିପାରୁନାହାନ୍ତି ତେଣୁ ଲୋକମାନେ ନିଜକୁ ଉତ୍ତମ ଜ୍ଞାନକୌଶଳରେ ପରିପୂର୍ଣ୍ଣ କଲେ ଚାକିରୀ ବଜାରରେ ସେମାନେ ନିଜକୁ ଏକ ସକ୍ଷମ ଭାବେ ଗଢ଼ିତୋଳିବେ ଓ ଆମର ଚାକିରୀ ବଜାରରେ ଚାକିରୀର ଅଭାବ ରହିବ ନାହିଁ ଓ ଲୋକମାନେ ମଧ୍ୟ କିଛି ଅର୍ଥ ଉପାର୍ଜନ କରିପାରିବେ